ଆମର୍ ଦେଶ୍ରେ ଲୋକମାନ୍କର୍ ବହୁତ୍ ଅସୁବିଧା ହଉଛେ ଯେନ୍ତା କି ମାଡ଼ ଧର ବହୁତ ବସ୍ ଷ୍ଟାଣ୍ଡ୍ ସବୁଆଡ଼େ ହେନ୍ତା ମଦମାନେ ପିଇ ପୁଆ କରି ମାଡ଼ ହଉଛନ୍ ସେଥିର୍ ଲାଗିକି ସର୍କାର୍କୁ ଆମେ ନିବେଦନ କରୁଚୁଁ ଯେ କିଛି ପୁଲିସ୍ ଫୋର୍ସ୍ ପାଖେ ବଢ଼ାବାର୍ ଲାଗି ଯେନ୍ତାକି ଭାବି ନିଅ ଗୁଟେ ରେଲ୍ୱେ ଷ୍ଟେସନ୍ ଏନ୍ତା ଖରାଦିନେ ବହୁତ୍ଟେ ପୁରା ପାନି ପିଇବାର୍ଲାଗି ଲୋକ୍ମାନେ ଇ ଠେଲା ମେଲା ଏନ୍ତା ସେନ୍ତା ହେସନ୍ ସେଥିରେ ବି କେ ବୁଢ଼ାଗୁଟେ ବି ଥିସି କେ ଗୁଟେ ଝିଅ ଗୁଟେ ବି ଥିସି ତାହାକେ ଏନ୍ତି ମିସ୍ବିହେବ୍ କରି କରି ପିଟାପିଟି କରିଦେସନ୍ ତ ସେଥିରଲାଗି ପୋଲିସ୍ ଫୋର୍ସ୍ ଯଦି ସେଠାନେ ଥିତେ ତ ସେଟା ଗୁଟେ ସୁରକ୍ଷା ହେଇଥିତା ଏନ୍ତା ଭାବିନିଅ ସପୋଜ୍ ଗୁଟେ ଗାଁ ଗାଁରେ ଦେଖ୍ବ ଜମି ବାଡ଼ିକେ ନେଇକରି ଭାଇ ଭାଇ ଭିତ୍ରେ ବି ମାଡ଼ ଚାଲିଛେ ଏନ୍ତା କି ଝନେ ଝନେକେ ହାନି ହୁନା ବି ଦଉଛେ ସେଥିର୍ ଲାଗିକି ଯଦି ପୋଲିସ୍ ଥିତା ସେଟା ବି ଟିକେ କଣ୍ଟ୍ରୋଲ୍ ହେଇ ପାରିଥିତା ତ ଆହୁରି ବି କେତେ ଅଛେ ଯେନ୍ତାକି ଭାବି ନିଅ ଯେ ଗୁଟେ ଟୁକେଲ୍ଟେ ଗୁଟେ ଯେନ୍ତା ତାହାକେ ବହୁତ୍ ମିସ୍ବିହେବ୍ କରୁଛନ୍ ସେ ଗଲାବେଲ୍କେ ଆସ୍ଲା ବେଲ୍କେ ବି ତାହାକେ କମେଣ୍ଟ୍ ପାସ୍ ଇଟା ସବୁ ଇସବୁ ଜିନିଷ୍ ତାପରେ ଦୁଷ୍କର୍ମ ଇଟା ସବୁ ଏନ୍ତା ପିଆ ପୁଇ ଲାଗି ତାହାକୁ ଯଦି ଠିକ୍ ଯଦି ଦଣ୍ଡ ଦେତେ ଆଜି ଠିକ୍ ଯଦି ତାହାକୁ ଟାଇଟ୍ କର୍ବାର୍ ଲାଗି ପୋଲିସ୍ ଫୋର୍ସ୍ ରହିଥିତେ ତାର୍ପଛରେ ବି ସେଟା ଠିକ୍ ହେଇଥିତା ବଲି ଇଟା ସବୁ ସର୍କାର୍କେ ଆମର୍ ନିବେଦନ୍ କରୁଚୁଁ